ଆମ ଅଞ୍ଚଳରେ କ୍ରିକେଟ୍ ଖେଳକୁ ବହୁ ଭାବରେ ପରିଚିତ କ୍ରିକେଟ୍ ଖେଳ ବହୁ ରାଜ୍ୟ ଠାରୁ ଅନ୍ତରାଜ୍ୟ ପର୍ଯ୍ୟନ୍ତ ଖେଳାଯାଏ କ୍ରିକେଟ୍ ଖେଳ ଅନୁସାରେ ଯେହେତୁ କ୍ରିକେଟ୍ ପାଇଁ ସବୁ କିଛି ସହଯୋଗ ହେଲା ଆନ୍ତରାଜ୍ୟ ଷ୍ଟେଟ୍ ଲେବଲ୍ ଖେଳ ଖେଳ ଗୁଡ଼ିକ ଖେଳାଯାଉଛି ଓ ଅନ୍ତ ରାଜ୍ୟ ଖେଳାଯାଉଛି ଆଇ ପି ଏଲ୍ ଗୁଡ଼ିକ ବି ପାରମ୍ପରିକ ହିସାବରେ ଖେଳା ହେଉଛି ଯେହେତୁ କ୍ରିକେଟ୍ର ବହୁ ଅନୁସନ୍ଧାନ ଅଛି ବହୁ ଉପକୃତ ବି ଅଛି କ୍ରିକେଟ୍ ଖେଳର ଶରୀର ପ୍ରତି ସୁସ୍ଥ ସେବନ କରିଥାଏ କ୍ରିକେଟ୍ ସହିତ ପାରମ୍ପରିକ କ୍ରିକେଟ୍ ହେଲା ଭଲିବଲ୍ ହେଲା ତା ସହିତ ପ୍ରୋ କବାଡ଼ି କବାଡ଼ି ଖେଳ ହେଲା ଆଦି ଅତ୍ୟାଧୁନିକ ଖେଳ ବାହାରି ଚାଲୁଛି ହେଲେ ଏ ଅଞ୍ଚଳବାସିନ୍ଦା ଠାରୁ ଏସବୁ ଖେଳ ଆସେପ୍ଟ କରାଯାଏ ଓ ଖେଳ ଗୁଡ଼ିକର ବହୁ ଉପକୃତ ବି ଅଛି ଖେଳ ଗୀତ ବହୁ ରାଜ୍ୟ ସଭା ଠାରୁ ରାଜ୍ୟ ପାଖରୁ ଅନ୍ତ ରାଜ୍ୟ ରାଜ୍ୟସ୍ତରୀୟ ବ୍ଲକ୍ସ୍ତରୀୟ ସବୁଆଡ଼େ ଖେଳ କରାଯାଇଥାଏ ତେଣୁ କ୍ରିକେଟ୍ ପାରମ୍ପରିକ ଗୁଡ଼ିକ ହେଲା କବାଡ଼ି ଆଉ ଆମର ଭଲିବଲ୍ ହକି ଫୁଟ୍ବଲ୍ କ୍ରିକେଟ୍ ଆଦି ସବୁ ଖେଳ ଖେଳାଯାଇଥାଏ ଆଉ ପରମ୍ପରା ପାରମ୍ପରିକ ହିସାବରେ କ୍ରିକେଟ୍ ଭଲି କବାଡ଼ି ଆଦି ଖେଳା ଯାଇଥାଏ ଆଉ ଏଥିମଧ୍ୟ ସବୁ ଉପକୃତ ହେଇଥାନ୍ତି ଆଉ ଆଞ୍ଚଳିକ ହିସାବରେ ପାରମ୍ପରିକ ହିସାବରେ ଏଇସବୁ ଖେଳ ଗୁଡ଼ିକର ବହୁ ଉପକୃତ